ହଁ ମୋର ମନେ ଅଛି ମୁଁ ଏକ ଫାଇନାନ୍ସ୍ କମ୍ପାନୀରେ ଯେତେବେଳେ କାମ କରୁଥିଲି ମୁଁ ସେତେବେଳେ ଗୋଟେ ବହୁତ ବଡ଼ ଭୁଲ୍ କରିଥିଲି କାହଁକି ମୁଁ ଗୋଟେ ଲୋକକୁ ଲୋନ୍ ଦେଇଥିଲି ଆଉ ଲୋକଙ୍କୁ ଯେତେବେଳେ ଲୋନ୍ ଦେଇଥିଲି ତା'ର ଏକଚୌଲି ଲୋନ୍ଟା ଫାଇନାଲ୍ ହେଇଥିଲା ତିରିଶ ହଜାର ଟଙ୍କା କିନ୍ତୁ କୌଣସି କାରଣବଶତଃ ତାକୁ ଫାର୍ଷ୍ଟ ମୁଁ ତିରିଶ ହଜାର ଟଙ୍କା ଦେଇ ଦେଇଥିଲି କିନ୍ତୁ ସେଇ ଜିନିଷଟା ମୋର ମନେ ନାହିଁ ମୁଁ ଟିକେ ଧ୍ୟାନ ମୁଁ କହିଲି ବୋଧେ ଆଉ କାହାକୁ ଦେଲି ତା ପରେ ତାକୁ ଦେଇଛି ବୋଲି ସିଏ କିନ୍ତୁ ମୋ ହାତରୁ ଛଡ଼େଇ ନେଇ ମାନେ ନେଇଯାଇଛି କିନ୍ତୁ ମୁଁ ଲକ୍ଷ୍ୟ ନାଇ ମୁଁ କହିଲି ଆଉ ଜଣେ କାହାକୁ ଦେଲି କିନ୍ତୁ ଆଉ ଯୋଉ ତିରିଶ ହଜାର ଟଙ୍କାଟା ପୁଣିଥରେ ତାକୁ ଦେଇଦେଲି ଦେଲାପରେ ତା'ର ଷାଠିଏ ହଜାର ଟଙ୍କା ହେଇଗଲା ଆଉ ସେଇ ଲୋକଟି ନେଇକି ପଳେଇଲା ଆଉ ମୋତେ ବି କିଛି କହିଲାନି କିନ୍ତୁ ଯେତେବେଳେ ଆମ ଅଫିସ୍ରେ ପଇସା ଗଣନା କରାଗଲା ସେତେବେଳେକୁ ଦେଖିଲାବେଳକୁ ତିରିଶ ହଜାର ଟଙ୍କା କମ୍ ରହିଛି ବୋଲି ଦେଖାଗଲା ସେଇଠୁ ମୋତେ ଟିକେ ଇଏ ହେଲା ଡାଉଟ୍ ହେଲା ଡାଉଟ୍ ହେଲା ଯେମିତି ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ଗ୍ରୁପ୍ରେ ଯିଏ ତାଙ୍କ ପ୍ରେସିଡେଣ୍ଟ୍ ଥିଲେ ତାଙ୍କୁ ଫୋନ୍ କଲି ଫୋନ୍ କରିକି ତାଙ୍କ ସହ କଥା ହେଲି କଥା ହେଇସାରିଲା ପରେ ସିଏ ସବୁ ଦୁନିଆ ସବୁ ତାଙ୍କୁ ରାଣ ନିୟମ ପକେଇଲେ ପକେଇଲା ପରେ ସବୁ ସେଠୁ ଦୁଇ ଦିନ ତିନି ଦିନ ପରେ ଯାଇକି ନିଜେ ତା ଭିତରୁ ତା'ର କଣ ମନେକଲା ମନେକରି ସିଏ ତା'ର ମାନିଲା ମାନି ସାରିଲା ପରେ ଆଉ ତିରିଶ ହଜାର ଟଙ୍କା ଆଣିକି ଫେରେଇଲା